ହଁ ଦିଦି ଆପଣ କ'ଣ ଶୋଇଛନ୍ତି ଆମର ଏପଟ ବି ସେମ୍ତି କିଛି ଅସୁବିଧା ହେଉଛି ଛୁଆମାନେ ଭଲ୍ ଭାବରେ ପଢ଼ୁନାହାନ୍ତି ଖାଲି ଖେଳିବାକୁ ମନ କରୁଛନ୍ତି ତ ବହୁତ୍ ଅସୁବିଧା ହେଉଛି ସେ କୋଭିଡ଼୍ ଟାଇମ୍ରେ ଏମିତି ସ୍କୁଲ୍ ସବୁ ବନ୍ଦ ରହୁଛି ବେଶୀ ଟାଇମ୍ ତ ଖୋଲା ହବାର ନାହିଁ ଛୁଆମାନେ ବହୁତ୍ ଦୁଷ୍ଟ ହଉସନ୍ ଭଲ ଭାବରେ ନାଇଁ ପଢ଼ବା ଆଉ ଏମିତି ପଢ଼ା ହବା ଲାଗି ବହୁତ୍ କିଛି ଚେଷ୍ଟା କରୁନ୍ ଫେର୍ ବି ପଢ଼େଇ ନାଇଁ ହେବାର ସେମାନେ ସବୁ ଦୁଷ୍ଟ ହଉଛନ୍ ହଁ ପରା ବହି ଗୋଟେ ବର୍ଷର ବହି ସବୁ ପଢ଼ିବାର ଅଛି ଫେର୍ ବି ସେ ପିଲାଗୁଡ଼ା ପଢ଼୍ବାର ନାହିଁ ଖାଲି ଖେଲ୍ବାର ଖେଲ୍ବାକେ ଚାହୁଁଛନ୍ ତ ସେଥିଲାଗି ବହୁତ୍ ଅସୁବିଧା ହେଉଛି ପଢ଼ବା ଲାଗି ତଥାପି ମାନିବାର ନାଇଁ ଛୁଆମାନେ ଖେଲାଖେଲି କରୁଛନ୍ତି ତ ହୁଁ ହେନ୍ତା ତ କରୁଛନ୍ ଛୁଆମାନେ ପଢ଼ବାର୍ ତାଙ୍କର ଇଚ୍ଛା ହିଁ ନାଇଁନ ପଢ଼ବାର୍ ଲାଗି ତ ହେନ୍ତା କରୁଛନ୍ ପଢ଼ୁଛନ୍ ପଡ଼ବାର୍ ନାଇଁ କିଛି ନାଇଁ ଖାଲି ଖେଲାଖେଲି କରୁଛନ୍ ସ୍କୁଲ୍ ବି ବନ୍ଦ ହେଉଛେ ତ ସେଥିଲାଗି ବେଶୀ ଦୁଷ୍ଟ ହେଉଛନ୍ କ'ଣ କହିବି ତାକୁ ଯେମିତି ସେମିତିକି ପଢ଼େଇବି ଆଉ କ'ଣ କହିବି ଯେମିତି ଭଲ୍ ପଢ଼ିବ ସେମ୍ତି ପଢ଼େଇବି ଛେଷ୍ଟା କରିବି ପଢ଼ାବାର୍ ଲାଗି ହଁ ପ୍ରୋବ୍ଲେମ୍ ତ କ୍ରିଏଟ୍ କରିବ ଯେ ଏବେ କୋଭିଡ଼ ଟାଇମ୍ରେ ଯେମ୍ତି ବି ହଉ ପଢ଼ାବାର୍ ଅଛି ପିଲାମାନଙ୍କୁ କିଛି ବି କରିକି ହୁଁ ଅନ୍ଲାଇନ୍ ଆସିଲା ପରେ ତ ପିଲାମାନେ ଆଉ ପଢ଼ୁନାହାନ୍ତି ହଁ ସେମ୍ତି କିଛି କର୍ବାକେ ପଡ଼୍ବା ଯେହେତୁ କୋଭିଡ଼ ଟାଇମ୍ ଚାଲିଛି

ମିଟିଂ କିଛି ଗୋଟେ କର୍ବାକେ ମିଟିଂ କରିକି କେମିତି କ'ଣ କରୁନାହାନ୍ତି ପିଲାମାନଙ୍କୁ କେନ୍ତା ପଢ଼ା ହବ ହଁ ସେମ୍ତି କିଛି ଗୋଟେ କର୍ବାକେ ପଡ଼୍ବା ନ ହେଲେ ତ ଅସୁବିଧା ହବା ନା କେହି ପଢ଼ବା ଲାଗି କି ଇଚ୍ଛା

ତୁମେ କ'ଣ କର୍ବା ଲାଗି ଚାହୁଁଛ କିଛି ପିଲା ପାଖେ ତ ମୋବାଇଲ୍ ନାହିଁ ଯେ ବହୁତ୍ ହଇରାଣ ହଉଛନ୍ ଅନ୍ଲାଇନ୍ କ୍ଲାସ୍ କର୍ବା ଲାଗି ତ ସେଥିପାଇଁ କିଛି ଗୋଟେ ସୁବିଧା କର୍ବାକେ ପଡ଼୍ବା ଡାକିକି ପଢ଼ାବାକେ ପଡ଼୍ବା କି ନିଜେ ଯାଇକି ତାଙ୍କ ଘରେ ପଢ଼ାବାର୍ ଲାଗି ପଡ଼୍ବା କି ତାଙ୍କର୍ ଗାଁକୁ ଯାଇକିରି କିଛି ପିଲାଙ୍କୁ ଡାକିକି ପଢ଼୍ବାକେ ପଡ଼୍ବା ବୁଝେଇ ଦେବାକେ ପଡ଼୍ବା ସ୍କୁଲ୍ ନାଇଁ ଆସ୍ବା ହଁ ସେମ୍ତି କିଛି ତ କର୍ବାକେ ହିଁ ପଡ଼୍ବାନା ନହେଲେ ପାଠ କେନ୍ତା ପଢ଼୍ବା